ମୁଁ ଏବେ ଗୋଟେ ଶାଢ଼ୀ କିଣିଛି ତା'ର କଲର ୟେଲୋ କଲର ୟେଲୋ କଲରଟି ମଧ୍ୟ ଛାଡ଼ୁନାହିଁ ପାଞ୍ଚଶହ ଟଙ୍କାର ଶାଢ଼ୀ ଚାରିଶହ ଟଙ୍କାରେ ମୁଁ କିଣିଛି ତାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ସେ ଶାଢ଼ୀର କଲର ବହୁତ ବଢ଼ିଆ ଅଛି କମ୍ଫର୍ଟ ମଧ୍ୟ ପିନ୍ଧିବା ପାଇଁ ଲାଗୁଛି ଏଇଟା ଖରାଦିନ ପାଇଁ ବହୁତ ଉପଯୋଗୀ